ମୋର ପ୍ରିୟ ଖେଳ ହେଉଛି ବାଟି ସାଙ୍ଗ ସାଥିମାନେ ଆମେ ବହୁତ ବାଟି ଖେଳୁ ସେ ଖେଳଟି ମୋତେ ସବୁଠାରୁ ଭଲ ତେଣୁ କରି ସେ ଖେଳଟି ମୁଁ ସଦାବେଳେ ବାଛିନେଇଛି ଭଲ ଖେଳ ବୋଲି